ଆମେ ଗଛ ଲଗାଇବା ପାଇଁ ସାଧାରଣତଃ ଆମ ଅଞ୍ଚଳରେ ଯେଉଁ ମାଟିକୁ ବ୍ୟବହାର ହେଉଛି ସେହି ମାଟିକୁ ମଧ୍ୟ ଆମେ ବ୍ୟବହାର କରୁଛୁ ଗଛ ପାଇଁ କୌଣସି ସାର ବ୍ୟବହାର ଆମେ ସାର ବ୍ୟବହାର କରୁଛେ ଗଛ ଲଗେଇବା ପୂର୍ବରୁ ସାଧାରଣତଃ ଆମେ ପ୍ରଥମେ ମାଟିକୁ ଖୋଳିବା ତା'ପରେ ମାଟିକୁ ଖୋଳି ସାରିକି ଘାସ ବାଛିଦେବା ଘାସ ବାଛି ସାରିକି ଖତକୁ ଦେବା ଖତ ଦେଇକି ଗଛ ଲଗେଇବା ଗଛ ଗଛ ଲଗେଇ ସାରିବା ପରେ ତା ଗଛ ମୂଳରେ ଆସ୍ତେ ଖୋଳିକି ତା'ପରେ ଦୂରରୁ ଟିକେ ପାଣି ଦେବା ନହେଲେ ସେ ଗଛ ଗଡ଼ିଯିବ ପାଣି ଦେଇକି ସେ ଗଛ ଆସ୍ତେ ଆସ୍ତେ ଷ୍ଟ୍ରଙ୍ଗ୍ ହୋଇଗଲା ପରେ ଗଛକୁ ପାଣି ଦେଇକି ତା'ପରେ କୀଟନାଶକ ଔଷଧ ମଧ୍ୟ ପକା କାହିଁକିନା ବିଭିନ୍ନ ପ୍ରକାର ପୋକ ଦ୍ୱାରା ସେ ଗଛକୁ ନଷ୍ଟ କରିଦିଆ ଯାଏ ତା' ଫଳରେ ସେ ଗଛରେ କୌଣସି ପ୍ରକାର ଫଳ ଉତ୍ପାଦନ ହୋଇପାରେ ନାହିଁ ସେଥିପାଇଁ ଆମେ କୀଟନାଶକ ଔଷଧ ପକେଇ ଥାଉ ତା' ଫଳେ ମଧ୍ୟ ହେଇକି ଭ୍ୟାକସିନ୍ ମଧ୍ୟ ଦିଆଯାଇ ଥାଏ ତା' ଫଳରେ ସେ ଗଛ ଗୁଡ଼ିକ ଭଲ ଖାଦ୍ୟ ଉତ୍ପାଦନ ହୋଇ ଏବଂ ଏଭଳି ଏଭଳି ପ୍ରତ୍ୟକ ଆମ ଘର ଭଳି ଆମେ ଯଦି ଏଭଳି ଆମେ ଲଗେଇ ଉତ୍ପାଦନ କରିବା ଚାଷ ଆମେ ଚାରି ପାଞ୍ଚ ଜଣକୁ ଶିଖେଇବା ମନଦେଇ ସେଭଳି ତମେମାନେ ବି ସେଭଳି ବ୍ୟବହାର କର ଏବଂ ସେଇ ସେହି ପକ୍ରିୟାରେ ମଧ୍ୟ ଗଛକୁ ଲଗାଉ ତା' ଫଳରେ ଆମେ ଭଲ ଫସଲ ଉତ୍ପାଦନ କରି ପାରିବା ଏବଂ ସେଗୁଡ଼ିକୁ ବ୍ୟବହାର କରିବା ସେସବୁ ଏହି ପ୍ରଣାଳୀରେ ଗଛ ଗୁଡ଼ିକୁ ଲଗେଇବା ଫଳରେ ଆମର ସମସ୍ତ ପ୍ରକାର ଗଛର ସୁବିଧା ପାଇପାରିବା ଏବଂ ଭଲ ଫସଲ ଉତ୍ପାଦନ କରି ପାରିବା